ଆମ ଓଡ଼ିଶାରେ ସବୁଆଡ଼େ ଧାନ ଚାଷ ହେସି ଆଉ ସେଥିରେ ବହୁତ ରୋଗମାନେ ଲାଗ୍ସି ଯେନ୍ତିରେ ଆମର ଯେନ୍ ଚାଷ ହେସି ସେ ଧାନ ଚାଷ ବହୁତ ନୋକସାନ୍ ହେସି ମରୁଡ଼େ ବି ହେସି ପାନି ବହୁତ ବରଷି ଦେଲେ ମରୁଡ଼ି ହେସି ଆଉ ସେଥିରେ ଆମର ଯେନ୍ ଚାଷ୍ଟା ଯେନ୍ ଆମେ କରିଦେସୁଁ ସେଟା ବହୁତ ଖରାପ ହେସି ମରୁଡ଼ି ପଡ଼ି ସବୁ ଧାନ୍କେ ଆମର କିଡ଼ା ମାନେ ଲାଗିଯାଇସନ୍ ବହୁତ କମ୍ ଧାନ ବାହାରିସି ଆଉ ପାନିରେ ଅଧା ଖରାପ ହେଇଯାସି ଆମର ଚାଷ୍ଟା ଯେନ୍ତାକି ମରୁଡ଼ି ହେଲା ଆଉ ସେଇଟା କେନ୍ତା କମ ହେବା ସେଇଟା ଆମେ ଦେଖମା